କେଉଁ ଚାଷ ଖାଇବା ବିଲରେ ସାର ପଡ଼ୁନଥିଲା ଫାଷ୍ଟ ଖତ ଦେଇକି ଖାଲି ଧାନ କରୁଥିଲେ ଆଉ ହଳ ଲଙ୍ଗଳରେ ଚାଷ କରିକି ସେ ଶଗ ଶଗଡ଼ ଗାଡ଼ିରେ ଧାନକୁ ଆଣୁଥିଲେ ଆଉ ବଳଦ ଦ୍ୱାରା ବେଙ୍ଗଳା କରିକି ଧାନ ମଣିଷ ଦ୍ୱାରା ଉଡ଼େଇକି ଧାନ ତାପରେ ମଣିଷ ବି ତାକୁ ବସାଉଥିଲେ ଚାଉଳ କରୁଥିଲେ ପେସେଇକି ଢିଙ୍କିରେ ବି କୁଟିକି ଖାଉଥିଲେ ଏବେକାର ସବୁ ଜିନିଷ ହୋଇଗଲା ଯେମିତି ଟେକ୍ନୋଲୋଜି ଏବେ ଟ୍ରାକଟର ରେ ଚାଷ କରୁଛନ୍ତି ତା ପରେ ସାର ପକାଉଛନ୍ତି ତାପରେ ପ୍ରାଚିରେ ଯେଉଁ ହଳ ଇଏ କରାଯାଏ କାଦୁଆ କରାଯାଏ ସୁଗୁଡ଼ାକ ବି ସେ ଯେଉଁ ପାୱାର ଟ୍ରେଲରରେ କରୁଛନ୍ତି ତାପରେ ଧାନ କାଟୁଛନ୍ତି ବି କାଟିବା ମେସିନ ବି ଅଛି କାଟିବା ପରେ ବି ବେଙ୍ଗଳା କରିବା ମେସିନ ବି ଅଛି ତାପରେ କଚଡ଼ା ମାଡ଼ିବା ମେସିନ ବି ଅଛି ତାକୁ ବି କରୁଛନ୍ତି ଉଡ଼େଇବା ମେସିନ ବି ଅଛି ସେ ଉଡ଼େଇଦେଉଛି ତାପରେ ମେସିନ ଅଛି ଧାନ ସିଝେଇଦେଉଛି ସିଝେଇକରି ଚାଉଳ ବାହାର କରି ଲୋକଙ୍କୁ ଦେଇଦେଉଛି